ମୋତେ ସକାଲୁ ସବୁ ବେଲେ ଉଠ୍ସିଁ ତାପରେ ରେଡ୍ଡୀ ହେସଁ ରେଡ୍ଡୀ ହେଲା ପରେ ଚା ଫା ଟିକେ ଖାଇ ଖୁଆ କରି ମେଡ଼ିକାଲ୍ରେ ଆଠଟାରେ ପହଞ୍ଚିସି ଆଠ୍ ଘଣ୍ଟାରୁ ତାପରେ କାମ୍ କାମ୍ କର୍ସୁଁ କାମ୍ କଲା ପରେ ବାର ବାଜି ଗଲା ପରେ ଆମର୍ ରେଷ୍ଟ ହେସି ରେଷ୍ଟ କରିଲା ପରେ ଖାନା ପିନା ଟେ କର୍ସୁଁ ତାପରେ ଆର୍ କାମ୍ ଧର୍ସୁଁ କାମ୍ ହେଲା ପରେ ଆର୍ ଚାର୍ ବଜେ ତକ କାମ କର୍ସୁଁ ଏନ୍ତା କରି ଆଠ୍ ଘଣ୍ଟା କେ ଆମ୍କେ କାମ ମିଲ୍ଛି ଆଠ୍ ଘଣ୍ଟା କେ କାମ ସରିଲା ପରେ ଆମେ ଘର୍ କେ ଆଇସୁଁ ଘରେ ଟିକେ ଆରାମ୍ ଆରାମ୍ କର୍ସୁଁ ତାପରେ ଏକ୍ ଦୁଇ ଚାର୍ ମିନିଟ୍ ଗଲା ପରେ ପିଲା ଛୁଆ ମାନ୍ କେ କହିସୁଁ ଦେଖ କେନ୍ ପିଲା ସାର୍ଟ ପିଲା ପାଠ୍ ପଢ଼ୁଛନ୍ ବୋଲି ଧ୍ୟାନ ଟିକେ ଧ୍ୟାନ ଦେସୁଁ କି କିନ୍ କରୁଛନ୍ କି କିନ୍ ପଢ଼ୁଛନ୍ ନାଇ ପଢ଼ୁଛନ୍ ବୋଲି କରି ତା ପରେ କେମିତି ପିଲା କେ ଟ୍ୟୁସନ୍ ପଠାସୁଁ ସ୍କୁଲ୍କେ ଯାଅ ବୋଲିକରି କହିସୁଁ ଆଉ କ'ଣ